ଉବେରରୁ କହୁଥିଲେ ଆମେ କିଛିଦିନ ତଳେ ଉବେର ଏକ କାର୍ ବୁକ୍ କରି ଯାଇଥିଲୁ ମୁଁ ମୋର ସାଙ୍ଗ ରୋଡ଼୍ ସବୁ କିଛି ଠିକ୍ ଥିଲା କିନ୍ତୁ ଯେଉଁ ଡ୍ରାଇଭର୍ଟା ଥିଲେ ସିଏ ଟିକିଏ ଡ୍ରାଇଭିଙ୍ଗ୍ ଡ୍ରାଇଭିଙ୍ଗ୍ ବିଷୟରେ ଯଦି କିଛି ଜାଣିନାହାନ୍ତି ତାହେଲେ ଟିକିଏ ଅସୁବିଧା ହେବ କାହିଁକିନା ତାଙ୍କର ଯେଉଁ ଗାଡ଼ିଟା ଯେ ସିଏ ଚଲଉଥିଲେ ସେ ସେଇଟା ସେ ଗାଡ଼ି ଚଲାଟା ଆମକୁ ଟିକିଏ ଠିକ୍ ଲାଗିଲାନି କାହିଁକିନା ଗୋଟେ ତ ରୋଡ଼୍ ଖରାପ ଥିଲା ସେଥିରେ ତାଙ୍କେ ଯେଉଁ ଗାଡ଼ି ଚଲଉଥିଲେ ହଁ ତାଙ୍କ ଡ୍ରାଇଭିଙ୍ଗ୍ ଟିକିଏ ଖରାପ ଥିଲା ସିଏ ଠିକ୍ରେ ଚଲେଇ ଜାଣିପାରୁନାହାନ୍ତି ବୋଧେ କି ଏକ୍ସପେରିଏନ୍ସ ନଥିବ ତାଙ୍କର ଆଉ ମୁଁ ଟିକିଏ ସେଥିରେ ସହମତି ନୁହଁ ଆଉ ଆଉ ସବୁ କିଛି ଠିକ୍ ଥିଲା ରୋଡ଼୍ ଟିକିଏ ଖରାପ ଥିଲା ଓ ସେ ବହୁତ ଟାଇମ୍ ଲଗଉଥିଲେ ଯେ ଗୋଟେ ଜାଗାରୁ ଗୋଟେ ଜାଗାକୁ ଯିବାପାଇଁ ସିଏ ବହୁତ ଟାଇମ୍ ଲଗାଉଥିଲେ ଗାଡ଼ି ରଖିରଖି ନେଉଥିଲେ ପୁରା ରୋଡ଼୍ ଖାଲି ଥିଲା ହେଲେ ମଧ୍ୟ ଗାଡ଼ିକୁ ରଖି ରଖି ନେଉଥିଲେ ସେ ବୋଧେ ତାଙ୍କର ଏକ୍ସପେରିଏନ୍ସ ନଥିଲା ଗାଡ଼ି ଚଲେଇବାପାଇଁ ଏମିତି ଯଦି ଡ୍ରାଇଭର୍ମାନେ ରହିବେ ତାହେଲେ ଯେଉଁମାନେ ଚାକିରିବାକିର କରୁଛନ୍ତି କି କାମଧାମ କିଛି କରୁଛନ୍ତି ଅର୍ଜେଣ୍ଟ ଯେଉଁଠି ଗୋଟେ କାମ ଅଛି ଗୋଟେ ଜାଗାରୁ ଗୋଟେ ଜାଗାକୁ ଯିବାକୁ ସେମାନେ ଚାଁହୁଛନ୍ତି ମାନେ ସେମାନଙ୍କୁ ଟିକିଏ ଅସୁବିଧା ହେଇଥାନ୍ତା ହେବ ଯେ ଏମିତି ଡ୍ରାଇଭର୍ମାନେ ଯଦି କାର୍ରେ ରଖିଲେ ସେମାନେ ଯଦି ଚାଲିବାର ଚଳେଇବାର ଜାଣିନଥିବେ ଠିକ୍ରେ ତାହେଲେ କେତେବେଳେ ମଧ୍ୟ ଦୁର୍ଘଟଣା ମଧ୍ୟ ଘଟିପାରେ ଗୋଟେ ଗାଡ଼ିର ଦୁଇ ଚାରି ଜଣ ପାସେଞ୍ଜର୍ ଥିବେ ସେମାନେ କ'ଣ ଭାବିକି ଯାଉଥିବେ କ'ଣ ନାଇଁ ସେଇଟା ତ କାହାକୁ ଜଣାନାଇଁ ସେଥିରେ ଡ୍ରାଇଭର ଯଦି ଟିକିଏ ଠିକ୍ରେ ଚଲାଚଲି ନକରିବେ ତାହେଲେ ଟିକିଏ ଅସୁବିଧା ହେଇଥାନ୍ତା ସମସ୍ତଙ୍କୁ ମୁଁ ଏଇ ଉବେର ଉବେରକୁ ଏଇଟା କହିବାକୁ ଚାଁହୁଥିଲି ଯେ ଆପଣ ଯଦି ଭଲ ଡ୍ରାଇଭର୍ ଗୋଟେ ରଖିଥାନ୍ତେ ଜବ୍ରେ ତାହେଲେ ସମସ୍ତଙ୍କୁ ବୋଧେ ବହୁତ ସୁବିଧା ହେଇଥାନ୍ତା କାମଧାମ କରୁଥିବା ଲୋକ ଯେତେବେଳେ ଅର୍ଜେଣ୍ଟ ଯିବାଆସିବା କରିବେ ସେମାନଙ୍କୁ ଟିକିଏ ଅସୁବିଧା ହେଉଛି ଏମିତି ଡ୍ରାଇଭର୍ ଯଦି ରଖିବେ ଗାଡ଼ିଟାକୁ ଯଦି ରଖି ରଖି ନେବେ ସେମାନେ ତାହେଲେ ତ ଟିକିଏ ଅସୁବିଧା ହେବ ନା ମୁଁ ମୋ ସାଙ୍ଗକୁ ମଧ୍ୟ ପଚାରିକି ବୁଝିଥିଲି ଯେ ସିଏ ବି କହିଲା ସବୁ ଗୋଟେ ଡ୍ରାଇଭର୍ ଦୁଇ ଡ୍ରାଇଭର୍ ଏମିତି ଅଛନ୍ତି କିନ୍ତୁ ସବୁ ଠିକ୍ଅଛି ଉବେରର ସେ ଉବେର ସର୍ଭିସ୍ ପୂରା ଠିକ୍ଅଛି ମୋ ସାଙ୍ଗକୁ ବୁଝିକି କହିଥିଲି ସିଏ ଥରେ ଯାଇଥିଲା କିଛିଦିନ ତଳେ ଉବେରରେ ଏକ କାର୍ ବୁକ୍ କରିକି ସିଏ ସବୁ କିଛି ଠିକ୍ ସର୍ଭିସ୍ ପାଇଥିଲା ସେମ୍ ଠିକ୍ ପଇସା ପାଇଥିଲା ସବୁକିଛି ଠିକ୍ ହେଇଥିଲା ତାହାଲେ ଲୋକମାନେ ନିର୍ଦ୍ଦିଷ୍ଟ କ୍ୟାବ୍ ରେଟିଙ୍ଗ୍ ବିଷୟରେ ପଚାରିବାରୁ ସେମାନେ ମଧ୍ୟ ଠିକ୍ ଉତ୍ତର କହିଥିଲେ କିଛି କିଛି ଭୁଲ୍ ରହୁଛି ଉବେରର ତାହାକୁ ଯଦି ଆପଣ ସୁଧାରିବାକୁ ଚାହିଁବେ ତାହେଲେ ବହୁତ ଭୁଲ୍ ଠିକ୍ ହେଇଥାନ୍ତା